ଓଡ଼ିଶାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବାରେ କେଉଁ ସବୁ ନୂତନ ଟେକ୍ନୋଲୋଜି ବ୍ୟବହୃତ ହେଉଛି ଏବଂ ସେମାନେ ରୋଗୀ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଉପରିଭୁକ୍ତ କରୁଛନ୍ତି ଇଲୋକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ରେକର୍ଡ଼ ଟେଲିଂ ମେସିନ୍ ଡାଇଗନୋଷ୍ଟିକ୍ ଉପକରଣ ଡକ୍ଟର ଉପକରଣ ଡିଜିଟାଲ୍ ପଞ୍ଜୀକରଣ ଏବଂ ଆପାର୍ଟମେଣ୍ଟ ବୁକିଂ ଏଣ୍ଡ ଅଫ୍ ସପିଙ୍ଗ ଏଣ୍ଡ ଅଫ୍ ସପିଂ ଡିଜିଟାଲ୍ ପଞ୍ଜୀକରଣ ଏବଂ ଆପାର୍ଟମେଣ୍ଟ ଗୁଡ଼ିକ ବୁକିଂ ଡକ୍ଟର ଉପକରଣ ଓଡ଼ିଶାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବାରୁ କେଉଁ ସବୁ ଟେକ୍ନୋଲୋଜି ଟେକ୍ନୋଲୋଜି ଦ୍ୱାରା ଲୋକମାନଙ୍କର ବିଭିନ୍ନ ଡାଟା ଯଦି ଦେଇଥିବେ ସେମାନେ ସେମାନେ ଜଲ୍ଦି ହଁ ପଞ୍ଜିକରଣ କରିଥିବେ ସେଇଟାକୁ ଡିଜିଟାଲ୍ ଡିଜିଟାଲ୍ରେ ପଞ୍ଜିକରଣ ଦ୍ୱାରା ଜଲ୍ଦି ବାହାର କରିପାରୁଛନ୍ତି ଦେନ୍ ଯାଇକି କେଉଁ ରୋଗ କେଉଁଠି ହେଇଛି ସେଇଟା ନେଇକି ଇଣ୍ଟରନେଟ୍ ସାହାଯ୍ୟରେ ଲୋକମାନେ ସବୁ ଜାଣିପାରୁଛନ୍ତି ଡକ୍ଟର ପଞ୍ଜିକରଣ ଆପାର୍ଟମେଣ୍ଟ ବୁକିଂ ଇସବୁ